ଏକ ଜାନୁଆରୀ ଦୁଇହଜାର ଦଶ ତିନି ଫେବୃଆରୀ ଦୁଇ ହଜାର ବାର ଚାରି ମାର୍ଚ୍ଚ ଦୁଇ ହଜାର ଅଠର ଚବିଶି ଅଗଷ୍ଟ ଦୁଇ ହଜାର ଉଣେଇଶି ବାଇଶି ଡିସେମ୍ବର ଦୁଇ ହଜାର ଏକୋଇଶି